ଆମେ ହେଲେ ଓଡ଼ିଆ ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଶା ଭାଷା ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ଓଡ଼ିଶାର ସଂସ୍କୃତି ଓଡ଼ିଆ ଭାଷାରେ ପରିଚିତ ଆମର ଓଡ଼ିଶୀ ନୃତ୍ୟ ହେଉ କିମ୍ବା ଗୋଟିପୁଅ ନୃତ୍ୟ ହେଉ ମହାରୀ ନୃତ୍ୟ ହେଉ ଏହି ସବୁର ବର୍ଣ୍ଣନା ଓଡ଼ିଆରେ କରାଯାଇଅଛି ସମସ୍ତେ ସମସ୍ତ ଧର୍ମ ଗ୍ରନ୍ଥରେ ଓଡ଼ିଆ ଓଡ଼ିଆର ଭାଷାକୁ କରାଯାଇଅଛି ଆମ ଓଡ଼ିଶାର ସମସ୍ତ କବିମାନେ ତାଙ୍କ ଲେଖାରେ ଓଡ଼ିଶାକୁ ପ୍ରଧାନ୍ୟ ଦେଇଛନ୍ତି ସେଥିପାଇଁ ତ କୁହାଯାଇଅଛି ଜାତି ନନ୍ଦିଘୋଷ ଚଳିବକି ଭାଇ ସ୍ୱାର୍ଥକୁ ସାରଥି କଲେ ତାକୁ ଯଦି ଜ୍ଞାନ ଗୁଣିରେ ଗଣିବା ଅଜ୍ଞାନ ରହିବେ କାହିଁ ସମସ୍ତେ ଆମେ ଆମ ଭାଷାକୁ ସଂସ୍କୃତିକୁ ଆଗକୁ ନେବା ଓ ଆଗକୁ ନେବାକୁ ସାହାଯ୍ୟ କରିବା